ହ୍ୟାଲୋ ଆପଣ ଗ୍ରୀନ୍ ଚିଲ୍ଲିରୁ କହୁଛନ୍ତି କି ମୁଁ ଯାଜପୁର ରୋଡ଼ରୁ ଚିତ୍ତରଞ୍ଜନ କହୁଥିଲି ଆପଣ ଖାଦ୍ୟ ଅର୍ଡ଼ରଟା ଦିଆଯାଇଥିଲା ରାତି ନଅଟାରେ ଆସି ଏଗାରଟାରେ ପହଞ୍ଚିଲା ତ ଏତେ ବିଳମ୍ବ ହେବାରେ ମୋର ତ ଦେହ ଖରାପ ହେଇଗଲାଣି ମୁଁ ସେ କେମିତି ଖାଇବି ଏତେ ଅସୁବିଧାରେ ଯଦି ଜଣେ ହେବ ତ ନେକ୍ସଟ୍ ଟାଇମ୍ କେମିତି ଆପଣଙ୍କୁ ଅର୍ଡ଼ର କରିବୁ ଏତେ ଲେଟ୍ ହେଇଗଲା କିଛିଟା ଆପଣ ବନ୍ଦୋବସ୍ତ କରିବେ କି ନାହିଁ ଯଦି ଆପଣ ଠିକ୍ ଟାଇମ୍ରେ ନ ପହଞ୍ଚାଇ ପାରିବେ ତ ଆପଣ କ୍ୟାନସଲ୍ ମନା କରିଦେବେ